ମଧୁମେହ ରୋଗର ମୁକାବିଲା ପାଇଁ ଆମ ଗାଁରେ ବହୁତ ଲୋକ ଘରୋଇ ଉପଚାର କରନ୍ତି ଆଉ ଆମ ଗାଁରେ ଜଣେ ବୁଢ଼ା ବୈଦ୍ୟ ଅଛନ୍ତି ଆହୁରି ସେ ମଧୁମେହ ରୋଗର ନିବାରଣ ପାଇଁ ମେଡିସିନ୍ ଦେଇଥାନ୍ତି ଆହୁରି ତାଙ୍କ ପାଖକୁ ଆସିକି ବହୁତ ଲୋକ ଭଲ ବି ହୋଇଛନ୍ତି ଆହୁରି ଏମତିରେ ଚିନି କମ୍ ମାନେ ମିଠା କମ କଲେ ମଧୁମେହ ରୋଗ କମିଥାଏ ଆଉ ମଧୁମେହ ରୋଗ ପାଇଁ ଆଳୁ ଫାଳୁ ମନା ଥାଏ ଖାଇବା ପାଇଁ ଆଉ ଆହୁରି ଆମର ସେ ବୁଢ଼ା ବୈଦ୍ୟ ବି ସବୁବେଳେ ଲୋକଙ୍କୁ ସଚେତନ କରିଥାନ୍ତି ମଧୁମେହ ରୋଗର ମୁକାବିଲା ପାଇଁ ଆଉ ଦୂର ଦୂର ଜାଗାରୁ ଆସନ୍ତି ଆମ ଗାଁକୁ ଲୋକ ମଧୁମେହ ରୋଗର ମେଡିସିନ୍ ନେବା ପାଇଁ ଆଉ ଭଲ ବି ହୋଇଛନ୍ତି ଆଉ ଆମ ଗାଁରେ ଯେଉଁ ବୁଢ଼ା ବାପା ଅଛନ୍ତି ଯେଉଁ ବୈଦ୍ୟ ଅଛନ୍ତି ସେ ବି ମଧୁମେହ ରୋଗର ଔଷଧ ଦେଇକି ସମସ୍ତଙ୍କୁ ଭଲ କରିଥାନ୍ତି ଆହୁରି ତାଙ୍କେ ବି ବହୁତ ପ୍ରସିଦ୍ଧ ଅଛନ୍ତି ମେଡିସିନ୍ ମାନେ ମଧୁମେହ ରୋଗର ଏ ମେଡିସିନ୍ ଦେବା ପାଇଁ ଆଉ ତାଙ୍କ ପାଖକୁ ଯିଏ ଆସିଛି ସେ ଭଲ ହୋଇକି ହିଁ ଯାଇଛି ଆଉ ସବୁଠୁ ମୁଖ୍ୟତଃ ମିଠା ସୁଗାରରେ ମାନେ ମିଠା କମ୍ ହେଲେ ସୁଗାର କମି ମାନେ କମିଥାଏ ଏତେ ମାତ୍ରାରେ ହୋଇନଥାଏ ଆଉ ସେଥିପାଇଁ ବୋଲି ସୁଗାର ଫ୍ରି ମେଡିସିନ୍ ବି ମିଳିଥାଏ କିନ୍ତୁ ଘରୋଇ ଉପଚାରଟା ଅଧିକ ସ୍ୱାସ୍ଥ୍ୟ ପକ୍ଷେ ମାନେ ହିତକାରକ ହୋଇଥାଏ ଆଉ ଜଲ୍ଦି ବି ଲୋକ ସେଠୁ ମାନେ ସୁଗାର ରୋଗରୁ ମୁକ୍ତି ପାଇଥାନ୍ତି ଆହୁରି ସବୁ ଆସନ୍ତି ଆମ ଗାଁକୁ ବାହାରୁ ଲୋକ ବି ଆସନ୍ତି ବହୁତ ବହୁତ ଦୂରରୁ ଆସନ୍ତି ଲୋକ ଆଉ ଭଲ ହୋଇକି ବି ଯାଆନ୍ତି